ବଲାଙ୍ଗୀର ଜିଲ୍ଲା ଯେନ୍ ଅଛେ ଆମର ବଲାଙ୍ଗୀର ଜିଲ୍ଲା କେତେକ ଭଲ୍ କେତେକ ଖରାପ ବଲାଙ୍ଗୀର ଜିଲ୍ଲାରେ ଯେନ୍ ଯେନ୍ ନେତାମାନେ ଅଛନ୍ ନେତାମାନେ କେତେ କଥା ସତ୍ ବି କହୁଛନ୍ କେତେ କଥା ଅସତ୍ ବି କହୁଛନ୍ ଜିନିଷ୍ କରିଦେମୁଁ ବୋଲୁଛନ୍ ତାଙ୍କର୍ ଦେଖା ଦର୍ଶନ କିଛି ନାଇଁ କାଦୁଅ ରାସ୍ତାକେ ଏଇଟା ସବୁ ପକାବନ ଦଉ କଚା ରାସ୍ତାକେ ପକାବନ ଦଉ ବୋଲୁଛନ୍ ସେ ଜିନିଷ୍ମାନ ବି ମିଥ୍ୟା କହିଦେଉଛନ୍ କୌଣସି ଦିନେ ଯେନ୍ ଜିନିଷ୍ କର୍ମୁ ବୋଲିକିରି କହିକିରି ଯାଉଛନ୍ଁ ସେମାନେ କେବେ କାଲଯାପନ କରିନାଇଁ ପାର୍ବା ଭୋଟ ଦେଲା ବେଲ୍କେ ଆସୁଛନ୍ କହୁଛନ୍ ଯେନେ ଆମେ ଏଇଟା କରିଦେମୁ ଡିମ୍କା କରିଦେମୁ ବହୁ କରିଦେବୁ ବୋଲୁଛନ୍ ଦେଖ୍ଲା ବେଲ୍କେ ପାଞ୍ଚ ବର୍ଷ ଗଲେ ବି ସୁଦ୍ଧା ସେ ଗାଁକେ ଆସିକିରି ନେତ୍ର ଦେଖ୍ବାର୍ ନାଇଁ ଏଇ ଜିନିଷ୍ ବିଷୟ ବର୍ତ୍ତମାନ ବଲାଙ୍ଗୀର ଅଞ୍ଚଳରେ ଆମର୍ ଯେତେ ଯେତେ ଅଛନ୍ ଲୁକ କେତେକ ଲୁକ ଭଲ୍ ଅଛନ୍ କେତେକ ଲୁକ ଖରାପ ଅଛନ୍ ସବୁ ଲୋକ ଆର୍ ସମାନ ହେଇପାରବେ କାଏଁ କିନ୍ତୁ ସବ୍ ଚେଷ୍ଟା କର୍ବାର୍ କଥା ଯେ ନେତାମାନେ ହେଇକିରି ଅସତ୍ କଥା ନାଇଁ କହିବାର୍ କଥା ମିଥ୍ୟା କଥା ନାଇଁ କହବାର୍ କଥା ଯେନ୍ଟା କରିପାର୍ବେ କର୍ବାର୍ କଥା କହିତେ ନାଇଁ କର୍ବାର୍ କଥା ନାଇଁ କହିତେ ଇ ବିଷୟବସ୍ତୁ ମାନେ ଯେନ୍ କହୁଛନ୍ ମିଥ୍ୟା କଥା ଗୁଡ଼ାକ ଭୁଲ୍ ଏଟା ଯେନ୍ଟା କରିପାରତେ କହିତେ ଯେନ୍ଟା କରିନାଇଁ ପାରତେ ନାଇଁ କହିତେ ଅସତ୍ କଥା କହିବାର୍ ଲାଗି ବୋଲିକିରି ଇ ବଡ଼ ବଡ଼ ନେତାମାନ ଆମର୍ ସବୁ ତଲକେ ଯଉଛନ୍ ଉପର ଉପରକେ ଯାଇ ନାଇଁ ପାର୍ବାର୍ ବୋଲେ ଆପଣଙ୍କୁ ଏତିକି ତ କହିମି ଆଜ୍ଞା